ହ୍ୟାଲୋ ଆପଣ ଆମାଜନ୍ରୁ କହୁଥିଲେ କି ମୁଁ ସାଧନା ଗାହାଣ କହୁଥିଲି ସାନଜରିଆରୁ ମୋର ଗୋଟିଏ ଶାଢ଼ୀ ଅର୍ଡ଼ର୍ କରିଥିଲି କିନ୍ତୁ ଆସିଲା ବେଳକୁ ଦେଖିଲି ସେ ଶାଢ଼ୀ ଚିରା ପଡ଼ିଛି କିନ୍ତୁ ମୁଁ ଶାଢ଼ୀଟି ଆମାଜନ୍ରୁ ଯାଇ ରିଟର୍ନ କରିଥିଲି କିନ୍ତୁ ସେ ଆସି ମୋ ଶାଢ଼ୀକୁ ଦେଖିଲେ ଭଲସେ ଆଉ ତା'ପରେ ନେଇଗଲେ କହିଲେ ତମ ଆକାଉଣ୍ଟ୍କୁ ପଇସା ଫେରସ୍ତ ଆସିବ କିନ୍ତୁ ଏପର୍ଯ୍ୟନ୍ତ ମୋ ଆକାଉଣ୍ଟ୍କୁ ଟଙ୍କା ଫେରସ୍ତ ଆସିନାହିଁ କ'ଣ କରିବି ଏତେ ଲେଟ୍ ହେଲା ପଇସା ଆସୁନାହିଁ କ'ଣ କରିବି ଆପଣ କୁହନ୍ତୁ ଆଉ ମୁଁ ଅଫିସ୍କି ଫୋନ୍ କରିଥିଲି କହିଲେ ପଇସା ଆସିବ ବୋଲି ଆଜିକି ଛଅ ଦିନ ହେଲାଣି ମୁଁ ଅପେକ୍ଷା କରିଛି ପଇସା ଆସିନାହିଁ ସେଥିପାଇଁ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରୁଛି ଶାଢ଼ୀଟି ପଇସା ଆସିବା ଲାଗି ପଇସା ପାଇଁ ଯୋଗାଯୋଗ ବି ମଧ୍ୟ ଆପଣଙ୍କ ସହିତ କରୁଛି ଶାଢ଼ୀଟି ଚିରା ପଡ଼ିଛି ଦୟାକରି ବୁଝାବୁଝି କରନ୍ତୁ